ମୋର ସବୁଠୁ ଚେଷ୍ଟା କରିଥିବା ସବୁଠୁ ଚାଲେଞ୍ଜିଙ୍ଗ୍ ରେସିପି ହେଉଛି ବିରିୟାନୀ କାହିଁକିନା ମୁଁ କେବେ ପ୍ରଥମରୁ କେବେ ଜୀବନରେ ମୁଁ କରିନଥିଲି ତ ସେଇଟା ମୋ ପାଇଁ ବଡ଼ ଚାଲେଞ୍ଜ୍ ରେସିପି ଥିଲା ଏବଂ ମୁଁ ସମସ୍ତଙ୍କଠାରୁ ବହୁତ ସୋସିଆଲ୍ ମିଡ଼ିଆରୁ ଦେଖିଥିଲି ମୋ ଭାଇମାନଙ୍କୁ ପଚାରିଲି କେମିତି ହବ ତା' ପାଇଁ କ'ଣ କ'ଣ ମସଲା ସବୁ ଆବଶ୍ୟକ ତାକୁ ସବୁ ଜାଣି କଲାବେଳକୁ ତଥାପି ଅ କହିବାକୁ ଗଲେ ଖରାପ ବି ହେଲାନି ଭଲ ହେଲା କିନ୍ତୁ ବହୁତ ଚାଲେଞ୍ଜିଙ୍ଗ୍ ଲାଗିଲା ସେଇଟା କରିବାପାଇଁ କାହିଁକିନା ଗୋଟେ ଚାଉଳ ବିରିୟାନୀ ଚାଉଳ ଆଣିକି ଅଲଗା ରଖିବାକୁ ପଡ଼ିବ ଗୋଟେ ବିରିୟାନୀକି ମସଲା ମାଧ୍ୟମରେ କରିବାକୁ ପଡ଼ିବ ଆଉ ତା'ପରେ ସମସ୍ତେ ଯେତେବେଳେ ସେଇଟା ଚାଖିଲେ ନା ଭଲ ହେଇଥିଲା ବହୁତ ଭଲ ଲାଗିଲା ସିଏ ମୋ ପାଇଁ ବହୁ ଚାଲେଞ୍ଜିଙ୍ଗ୍ ଥିଲା ଆଉ ଚାଲେଞ୍ଜିଙ୍ଗ୍ ରେସିପି କେକ୍ ମାନେ ତିଆରି କଲାବେଳକୁ ସେଇଟା ବି ମୋ ପାଇଁ ଚାଲେଞ୍ଜିଙ୍ଗ୍ ଥିଲା କାହିଁକିନା ମୁଁ କେବେ କେକ୍ ତିଆରି କରିନଥିଲି କେକ୍ ଆସ୍ତେ ଆସ୍ତେ ଶିଖିଗଲି କେକ୍ କିମିତି ତିଆରି ହୁଏ ତା'ପରେ ଏ କେକ୍ଟେ ବି ବହୁତ ଭଲ ଲାଗିଲା ଫାଷ୍ଟ୍ ଟାଇମ୍ କେକ୍ରେ